ଆମର୍ ବରଗଡ଼୍ରେ ଧନୁଯାତ୍ରା ହେସି ବହୁତ୍ ଲୋକ୍ ବହୁତ୍ ଜାଗାରୁ ଆସନ୍ ବହୁତ ଭିଡ଼ ହେସି ଶହ ଶହ କୋଟି କୋଟି ସଂଖ୍ୟାର ଲୋକ୍ ଆସନ୍ ପୁରା ବହୁତ୍ ଆଉ ଚାଲ୍ବା ଲାଗି ବାଟ୍ ନାଇଁ ଥାଏ ବହୁଟେ ମୀନାବଜାର୍ ବସିଛି ବୁଲ୍ବାର୍ ଲାଗି ଭଲ୍ ଲାଗ୍ସି ଆଉ ଏତିକି ଲୋକ ଯେ ଚାଲି ବୁଲି ନ ହୁଏ ବହୁତ୍ ଭିଡ଼୍ ହେସି ତ ସବୁ ଜାଗା ପୁରା ଭିଡ଼୍ ନ ଲୋକ୍ ନ ଭରି ହୋଇଯାଇ ଥିସନ୍ ଆଉ କଂସ ମହାରାଜ ବୁଲୁ ଥିସନ୍ ପୁରା ବହୁଟେ ଜିନିଷ୍ ଆସିକି ବସାଯାଇ ଥିସନ୍ ବୁଲାବୁଲି କର୍ବାର୍ ଲାଗି ବି ଭଲ୍ ଲାଗ୍ସି ଆଉ ନୂଆ ନୂଆ ଜିନିଷ୍ ଦେଖବାର୍ ଲାଗି ମିଲ୍ସି ଆଉ ମୀନାବଜାର୍ ବି ଆମେ ବହୁତ୍ ଜିନିଷ୍ ଘିନିସୁଁ ପୁରା ଘର୍କେ ଆନ୍ସୁଁ ଘର୍ ଲୋକ୍ ବି ନେଇ କରି ଯାଏସୁଁ ଦେଖା ଦେଖି କର୍ସୁଁ ପୁରା ବରଗଡ଼୍ ସବୁଆଡ଼େ ସଜେଇ ନେଇ ଥିସନ୍ ଲାଇଟ୍ଫାଇଟ୍ ସବୁଆଡ଼େ ଲାଗି ଥିସି ପୁରା ସବୁଆଡ଼େ ଷ୍ଟେଜ୍ ବନେଇ ନେଇ ଥିସନ୍ ତିନ୍ଟା ଚାର୍ଟା ଷ୍ଟେଜ୍ କଂସ ମହାରାଜା ହାଥୀ ନୁ ବୁଲୁ ଥିସନ୍ ତାଙ୍କର୍ ସେନାପତି ମହାରାଜା ଯେତେ ସବୁ ଅଛନ୍ ମନ୍ତ୍ରୀମାନେ ସେମାନେ ବି ବୁଲୁ ଥିସନ୍ ଗୁଟେ ହାତୀ ଘୋଡ଼ା ମାନ୍ଙ୍କୁ